ଚାଷ୍ ଗୁଟେ ଏନ୍ତା ଜିନିଷ୍ ଟେ ଯେ ଚାଷ୍ ନାଇଁ କଲେ ଆମେ ଏକ୍ଚୁଆଲି ଖାଏମୁଁ କାଣା ଯେନ୍ ଜିନିଷ୍ ଥି ତାର୍ମାନେ ଯେନ୍ ଜିନିଷ୍ ଭି ହଉ ଚାଷ୍ ନାଇଁ କଲେ ଆମେ ଏକ୍ଚୁଆଲି ଖାଇମୁଁ କାଣା ଯେନ୍ ମାନେ ଚାଷ୍ କରିପାରୁଛନ୍ ଚାଷ୍ କରୁଛନ୍ ସେମାନଙ୍କୁ ବହୁତ୍ ଧନ୍ୟବାଦ୍ ଚାହେଁ ଦେଖୁନ୍ ଚାଷୀମାନେ ଅଛନ୍ ଆମର୍ ଭାଇମାନେ ଯେ ସେମାନେ ଧାନ୍ ଚାଷ୍ କେ କରୁଛେ କେ ତାର୍ମାନେ ମୁଫଲି ଚାଷ୍ କରୁଛେ କେ ପିଆଜ୍ କରୁଛେ କେ ଟୋମାଟର୍ କରୁଛେ ତାର୍ମାନେ ସବ୍ ସବ୍ ତାକର୍ ଡିଭାଇଡ଼େଡ଼ ହିସାବେ ତାକର୍ ମନ୍ ପସନ୍ଦ ହିସାବେ ତାର୍ମାନେ ଚାଷ୍ କରୁଛନ୍ ଆର୍ ଯଦି ଆମେ ବେଶୀକରି ଦେଖ୍ମାଁ ଚାଷ୍ ବାବଦ୍ ଥି ବେଲେ ଆମର୍ ଯଦି ଧାନ୍ ଚାଷ୍ ଧାନ୍ ଚାଷ୍ ଯଦି ଦେଖ୍ମାଁ ବେଲେ ସେଥି ତାର୍ମାନେ ଆମ୍କୁ ଚାଉଲ୍ ଟା ତାର୍ମାନେ ମିଲ୍ସି ସେ ଚାଷ୍ ତାର୍ମାନେ ଆମ୍କୁ ଛଅ ମାସ୍ ତକ୍ ତାର୍ମାନେ ଯୁଗବାର ପଡ଼୍ସି ଛଅ ମାସେର୍ ଥରେ ତାର୍ମାନେ ଆମ୍କୁ ଖାଏବାର୍ ଲାଗି ମିଲ୍ସି ଆରୁ ଚାଷ୍ ର ଲାଗି ଧାନ୍ ଚାଷ୍ ର ଲାଗି ଆମର୍ ଓଡ଼ିଶା ସରକାର୍ ହଉ ୟା ଆମର୍ କେନ୍ଦ୍ର ସରକାର ହଉ ବହୁତ୍ ସାହାଯ୍ୟ କରସନ୍ ଚାଷୀ ଭାଇ ମାନଙ୍କୁ ବହୁତ୍ ଖୁସି ଲାଗ୍ସି ଆମର୍ ସରକାର୍ ମାନଙ୍କୁ ବି ଆଉ ବେଶୀ କରି ତାର୍ମାନେ ମୁଇଁ ସେମାନଙ୍କର୍ ଲାଗି ପ୍ରାର୍ଥନା କର୍ମି ଯେନ୍ ମାନେ ଆମକୁ ଚାଷ୍ କରିକରି ଯେନ୍ ମାନେ ଆମର୍ ପ୍ଲେଟ୍ କେ ତାକର୍ ଅନ୍ନଟା ତାର୍ମାନେ ଯେନ୍ ଆଏସି ଛଅ ମାସ୍ ପରେ ବହୁତ୍ ବହୁଁତ୍ ଭଲ୍ ଲାଗ୍ସି ତାକର୍ ମେହେନତ୍ ତାକର୍ ପରିଶ୍ରମ ଯେ ତାର୍ମାନେ ଜାନିଛେ ଯେ ଦେଖିଛେ ସେ ସବୁ ତାର୍ମାନେ ଭଲ୍ ଲାଗ୍ସି ଆମକୁ ସେ ସବୁ ଦେଖବାର୍ ଲାଗି ବହୁତ୍ ବହୁତ୍ ଭଲ୍ ଲାଗ୍ସି ଯେନ୍ ମାନେ ଚାଷ୍ କରସନ୍ ଖାଏବାର୍ ଟା ଆମକୁ ବହୁତ୍ ଭଲ୍ ଲାଗ୍ସି